ବିଭିନ୍ନ ପ୍ରକାର ସରକାରୀ ଯୋଜନା ଗୁଡ଼ିକ ରହିଅଛି ଯାହାକି ସଦାସର୍ବଦା ଯୁବପିଢ଼ୀଙ୍କୁ ଉନ୍ନତି ହେବାରେ ସହାୟତା କରିଥାଏ ସେଥିମଧ୍ୟରୁ ବିଜୁ ଯୁବ ସଶକ୍ତିକରଣ ଏହା ହେଉଛି ସରକାରୀ ଯୋଜନାର ଏକ ୱେବସାଇଟ୍ ଏହି ଯୁବ ସକ୍ତିକରଣରେ ଲୋକ ସେଠାରେ ନିଜର ୱେବସାଇଟ୍କୁ ଯାଇ ବିଜୁ ଯୁବ ସଶକ୍ତିକରଣରେ ନାମ ଦେଇ ସେହି ଯୋଜନାରେ ଉପଲବ୍ଧ ସବୁ ଗୁଡ଼ିଏ ସୁବିଧା ମଧ୍ୟ ପାଇପାରିବେ କୃଷି ଯୋଜନା ମଧ୍ୟ ସେହି ଭଳି ରହିଅଛି ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାର କୃଷି ଲୋକ ମାନେ କରୁଛନ୍ତି ସେହି କୃଷି କରିବା ଦ୍ୱାରା ସେମାନଙ୍କର ଏହି କୃଷି ଯୋଜନାରେ ନାମ ଦେଲେ ବିଭିନ୍ନ କୃଷିରେ ମିଳୁଥିବା ଉପାଦାନ ଗୁଡ଼ିକ ସେମାନେ ସହଜ ଆକାରରେ ପାଇପାରିବେ ଏବଂ ସରକାରରୁ ମିଳୁଥିବା ସବୁ ସୁବିଧା ଆକାରରେ କୃଷିକୁ ମଧ୍ୟ ଉନ୍ନତି କରିପାରିବେ